ମଣିଷ ସବୁବେଳେ ସେମାନଙ୍କ ମୂଳ ସହିତ ସଂଯୋଗ କରିବାକୁ ଚାହେଁ ଯେପରିକି ମୁଁ ମୋର ପିଲାଦିନର କଥା ବହୁତ ମନେ ପକାଉଛି ପିଲାଦିନେ ମୁଁ କେତେ ସ୍ନେହରେ ବଢ଼ି ଆସିଥିଲି କେତେ ଭଲରେ ରହି ଆସିଥିଲି ବାପାକୁ ଯାହାବି ଯେତେବେଳେ କହିବି ପାଉଥିଲି ମା'କୁ ଯେତେବେଳେ ଯାହା କହିବି ପାଉଥିଲି ଏବେ କିନ୍ତୁ ସେ ସୁବିଧା ମୁଁ ପାଇଁପାରୁ ନାହିଁ କାରଣ ମୁଁ ବଡ଼ ହୋଇଯାଇଛି ଏବେ ସମୟ ଯାଇଛି ବୋଲି ମୋତେ କେହି ଭଲ ପାଉ ନାହାନ୍ତି ବର୍ତ୍ତମାନ ବାପା ବି ପାଖରେ ନାହାନ୍ତି ମା' ସେ ବଡ଼ ହୋଇଗଲାଣି ବୋଲି ଆଉ ମୋତେ ସେସବୁ ସୁବିଧା ବି ଦେଉନାହାନ୍ତି ଏବେ ଆମେ ସାଙ୍ଗସାଥି ମେଳରେ ଯୁଆଡ଼େ ଗଲେ ଯାହା ବି କଲେ କେହି କିଛି କହୁନଥିଲେ ଏବେ କିନ୍ତୁ ଘର କାମ ପଡିଛି ୟେ କରିଛି ସେ କୁଆଡ଼େ ଯାଇଛି କାହା ସହିତ ଯାଇଛି ଦୁନିଆ ପ୍ରଶ୍ନ ଉଠୁଛି ବେଶି ସ୍ମୃତି ରହିଗଲା ମୁଁ ମୋ ସାଙ୍ଗ ସାଥିମାନଙ୍କ ସହିତ ଘଣ୍ଟା ଘଣ୍ଟା ସମୟ ଧରି ବୁଲିଲେ କି ଗାଧୋଇଲେ କି ଖାଇଲେ କି ଯାହା ବି ଖେଳ ପଡ଼ିଆରେ ବୁଲିଲେ ମୋତେ କେହି କିଛି କହୁ ନଥିଲେ ଏବେ କିନ୍ତୁ ବହୁତ ପ୍ରଶ୍ନ ଉଠୁଛି ବେଶି ମନେ ପଡ଼ୁଛି ମୋ ସାଙ୍ଗ ସାଥିମାନଙ୍କ ସହିତ ଯେଉଁ ବୁଲୁଥିଲି ସେ ସାଙ୍ଗମାନଙ୍କ ପାଇଁ ଆଜି ଆମେ କେତେ କ'ଣ କରୁଥିଲୁ ସେ କଥାଟି ବେଶି ମାନେ ପଡ଼ୁଛି ମୋର